ମୁଁ ଯେହେତୁ ଗୋଟେ ସ୍ତ୍ରୀ ଲୋକ ତ ମୁଁ ଆମ ଘରେ ସବୁ ସମୟରେ ରୋଷେଇ କରେ ଯେମିତିକି ସଖାଳ ଟାଇମ୍ଟା ରୋଷେଇ କରେ ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବି ହୁଏ ରାତ୍ରି ଭୋଜନ ବି ହୁଏ ତ ମଧ୍ୟାହ୍ନ ଭୋଜନରେ ମୁଁ କ'ଣ କରେ ନା ମାନେ ସବୁବେଳେ ତ ଆମେ ଗୋଟେ ମାନେ କ'ଣ ଖାଦ୍ୟ ଖାଇବାନି ତ ଆମେ ସବୁବେଳେ ଅଲଗା ଅଲଗା ଭେରାଇଟିର ଖାଦ୍ୟ ରୋଷେଇ କରୁ ଯେମିତିକି ଯଦି ଆମେ ଆଜି ଭା ମାନେ ମଧ୍ୟାହ୍ନରେ ଭାତ ଡାଲମା ଖଟା ଖିରୀ କଲେ ତାହେଲେ ଆମେ ରାତିରେ ଭାତ ଡାଲି ଭଜା ନହେଲେ ପଖାଳ ଭଜା ଏଇସବୁ ଆମେ କରିକି ଖାଉ ଯଦି କାଲି ଆମେ ମାନେ କ'ଣ ଦିନରେ ଭାତ ମାଛ ତରକାରୀ କରିଛେ ତାହେଲେ ଆଜି ରାତିରେ ଆମେ ତ ସେଇ ମାଛ ତରକାରୀ ଖାଇବାକୁ ଭଲ ଲାଗିବନି ତ ରାତିରେ ଆମେ କ'ଣ ରୁଟି ସ ରୁଟି ଖାଇପାରିବା ଭାତ ନଖାଇକି ରୁଟି ଖାଇପାରିବା ଭଜା ଖାଇପାରିବା କି ସନ୍ତୁଳା ଏମିତି ଆମେ ସବୁ କରୁ କାରଣ ଗୋଟେ ଦିନ ଯଦି ଆମେ ଗୋଟେ ପ୍ରକାରର ଖାଦ୍ୟ ଖାଇବା ତାହେଲେ ଆମକୁ ଚିଡ଼ା ଲାଗେ ବିରକ୍ତ ଲାଗେ ତ ସେଥିପାଇଁ ଆମେ କ'ଣ କରୁନା ମାନେ ଗୋଟେ ଖାଦ୍ୟକୁ ଆମେ ସଙ୍ଗ ଗୋଟେ ଦିନରେ ନଖାଇକି ଆମେ କ'ଣ କରୁନା ମଧ୍ୟାହ୍ନରେ ଗୋଟେ ପ୍ରକାର ରୋଷେଇ କରୁ ରାତ୍ରିରେ ଆଉ ଗୋଟେ ପ୍ରକାର ରୋଷେଇ କରୁ ସଖାଳେ ଆଉ ଗୋଟେ ପ୍ରକାର ରୋଷେଇ କରୁ ଏମିତି ସବୁ କରୁ ତ ଏମତି ମୁଁ ସବୁ ରୋଷେଇ କରେ ମୁଁ ଯଦି ମଧ୍ୟାହ୍ନରେ କିଛି ଖାଇବା କରିଥାଏ ବଳିଥାଏ ତାହେଲେ ମୁଁ ରାତିରେ ଆଉ ଗୋଟେ କିଛି ଖାଇବା କରିକି ମିଶେଇକି ଖାଏ କିନ୍ତୁ ମଧ୍ୟାହ୍ନ ଯେଉଁ ଖାଦ୍ୟ ଖାଏ ସେଇଟା ରାତିରେ ଆଉଥରେ ମୁଁ ଖା ମାନେ ଖାଇବାକୁ ଭଲ ଲାଗେନି ଯଦି ବଳି ଯାଇଥାଏ ତ ଖାଦ୍ୟ ନଷ୍ଟ କରିବା ଠିକ୍ ନୁହେଁ ତ ସେଥିପାଇଁ ଆମେ ଖାଇ ଦେଉ